ମୋ ପୁଅ ପାଇଁ ଦଶଦିନ ତଳେ ଏକ ଘଣ୍ଟା କିଣିଦେଇଥିଲି ସେଇ ଘଣ୍ଟାର ମୂଲ୍ୟ ଥିଲା ପାଞ୍ଚହଜାର ଟଙ୍କା ମୁଁ ଭାବିନଥିଲି ଯେ ସେ ଘଣ୍ଟା ଏତେ ଭଲ ପଡ଼ିବ ବୋଲି ସେ ଘଣ୍ଟା ମୋ ପୁଅକୁ ଭାରି ପସନ୍ଦ ସେ ମୋ ପୁଅ ସେଇ ଘଣ୍ଟାକୁ ପାଣି ଭିତରେ ପକାଇଲେ ବି ସେ ପାଣିରେ ବି ଚାଲୁଛି ସେ ଏ ଘଣ୍ଟାରେ ମୋ ପୁଅ ତାର ହାର୍ଟବିଟ୍ ମାପିପାରୁଛି ଏବଂ ପାଣି ପିଇ କେତେ ସମୟର ପିଇବା ପିଇବାକୁ ହେବ ତା ବି ସେ ଘଣ୍ଟା କହିଦେଉଛି